ହଁ ଆମର ବିଭିନ୍ନ ପ୍ରକାରର ପାରିବାରିକ ରେସିପି ଅଛି ତାହା ହେଉଛି ପିଠା ଏଇଟା ଆମ ପିଢ଼ି ପରେ ପିଢ଼ି ଆ ଆଦି ଅତିକ୍ରମ କରି ଯାଇଛି ଆଗରୁ ମୋ ଜେଜେମା ଏବଂ ଆଈ ମଧ୍ୟ ଏସବୁ କରୁଥିଲେ ଏବେ ମଧ୍ୟ ମୁଁ ତାଙ୍କ ଠାରୁ ଶିଖି ମୁଁ ବନାଉଅଛି ଏବଂ ମୋ' ପିଲା ମଧ୍ୟ ବନେଇବେ ବୋଲି ମୁଁ ଭାବୁଛି